ମୋତେ ଇ ଗାନା ଭଲ୍ ଲାଗସି ଆସିଥିଲି କାଲିଆ ତୋର ଦରଶନ ପାଇଁରେ ହେ ଗା ହେ ହେ ଗାନା ମୋତେ ଭଲ୍ ଲାଗସି ଆର୍ ହେ ଗାନା ମୁଇଁ ଯେନ ବାଜୁଥିଲେ ବି ଶୁନସି ହେଟା ମୋତେ ବହୁତ୍ ଭଲ୍ ଲାଗସି ଆଉ ଜଗନ୍ନାଥ ପ୍ରଭୁ ସେ ଗାନା ଏ ତ ହେଥିରଲାଗି ମୋତେ ଭଲ୍ ଲାଗସି ପୁରୀରେ ସେଟା ଗାନା ମାନେ ହେସି ସେ ପୁରୀ ରଥଯାତ୍ରାରେ ବଇଲେ ଭଲ୍ ଲାଗସି ମୋତେ ଆଉ ପୁରୀ ଆମେ ଥରେ ଯାଇଥିଁଲୁ ରଥଯାତ୍ରା ବେଲେ ଆମେ ଦେଖିଛୁଁ ରଥ ଘିଚଲା ବେଲେ ଆଉ ପୁରୀ ନଁ ଏନ୍ତା ବଢ଼ିଁଆ ଯାତରା ହେସି ଯେ ଆ ମିତାନ୍ ନାଇଁଲାଗେ ଆଉ ପୁରୀର୍ ଯାତ୍ରା ଆମେ ଦେଖି ଯାଁଇଥିଲୁ ଥରେ ଯେ ବହୁତ୍ ବଁଢ଼ିଆ ହେଇଥିଲା ଆଉ ସେ ପୁରୀନ ଆର୍ ବି ବଁଢ଼ିଆ ବଁଢ଼ିଆ ଜାଗା ଅଛେ ପୁରୀ ଯିବ ବୋଲେ କେତେ ନଡ଼ିଆ ଗଛ କେତେ କେତନି ନଡ଼ିଆ ଗଛ ଅଛେ ସେ ରାସ୍ତାରେ ଆମେ ଯାଁଇଥିଲୁ ଦେଖି ଦେଁଖଲୁ ଆଉ ହେ ଆସିଥିଲି କାଲିଆ ତୋ ଦରଶନ ପାଇଁରେ ହେ ଗାନା ମୋତେ ବହୁତ୍ ବଁଢ଼ିଆ ଲାଗସି ଆରୁ ଯେନ ମାଇକ୍ ଫାଇପ୍ ଲାଗିଥିବା ବୋଲେ ବି ମୁଇଁ ଆରାମସେ ଶୁନସି ସେନ ବସିକରି